ଆମର୍ ଭାରତ ହେଉଛି ଗୋଟେ ଧର୍ମ ନିରପେକ୍ଷ ରାଷ୍ଟ୍ର ଆମର୍ ଭାରତରେ ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ ସମସ୍ତେ ବସବାସ କରସନ୍ ତାର୍ ସାଙ୍ଗେ ସାଙ୍ଗେ ଆମର୍ ଭାରତର ପରମ୍ପରା ସଂସ୍କୃତି ଐତିହ୍ୟ କଳା ଇତ୍ୟାଦି ସବୁ ପୁରା ବହୁତ ଭିନ୍ନ ଭିନ୍ନ ହେଇଥିସି ଆମର କଳା ଶୈଳୀ ଲୋକମାନେ ଦେଖାବା ଲାଗି ଦେଶ ବିଦେଶରୁ ଆସି ଥାଏସନ୍ ଆମର୍ ଭାରତର ପ୍ରସିଦ୍ଧ ନୃତ୍ୟଶୈଳୀମାନ ଅଛେ ଆର୍ ଏମ୍ତି ନୃତ୍ୟ ଶୈଳୀମାନ ଅଛେ ଯେ ଆମର୍ ଭାରତର ଭାରତର ସବୁ ନୃତ୍ୟଶିଳ୍ପୀମାନେ ଦେଶ ବିଦେଶରେ ପ୍ରସିଦ୍ଧ ହେଇକିନା ଆସିଛନ୍ ଆମର୍ ଭାରତର ନାଁ ରଖିଛନ୍ ଆଉ ଆମର୍ ଭାରତର ନୃତ୍ୟଶିଳ୍ପୀମାନେ ଏନ୍ତା ଭଲ ଭାବରେ ଡ୍ୟାନ୍ସ କରସନ୍ ଯେ ଏନ୍ତା ଭଲ ଭାବରେ ତାଙ୍କ ନାସନ୍ ତାଙ୍କ ନୃତ୍ୟଶୈଳୀ ରହିଛେ ଯେ ସେଇଟା ଦେଶ ବିଦେଶର ଲୋକମାନେ ଆସିକି ଆମର ଭାରତକେ ଦେଖବାର୍ ଲାଗି ଆସନ୍ ଆଉ ଆମର୍ ଭାରତର ଓଡ଼ିଶା ରାଜ୍ୟରେ ଓଡ଼ିଶୀ ତାମିଲନାଡ଼ୁରେ ଭାରତ ନୃତ୍ୟ ଆର୍ ବିଭିନ୍ନ ରାଜ୍ୟରେ ତାର ଭିନ୍ନ ଭିନ୍ନ ନାଚ ଶୈଳୀମାନ ଅଛେ ଆମର ଓଡ଼ିଶାରେ ଯେନ୍ କେତେଟା ରାଜ୍ୟ ଅଛେ ସବୁ ରାଜ୍ୟର ନାଚଶୈଳୀ ଅଲଗା ମାନ ଛଉ ନାଚ ତ କେନେ ଆଉ କାହିଁ ନାଚ ସବୁ ଅଛେ ଆର୍ ଆମର୍ ଖାସ୍ କରି ଆମର ଓଡ଼ିଶା ଆମର ଓଡ଼ିଶାରେ ତ ବହୁତ ପ୍ରକାର ନାଚ ଯେମିତିକି ଓଡ଼ିଶାର ମୁଖ୍ୟ ନୃତ୍ୟଶୈଳୀ ହଉଛେ ଓଡ଼ିଶୀ ତାର୍ ସାଙ୍ଗ ଫେନା ହଉଛେ ଛଉ ରସର୍କଲି ପଶ୍ଚିମ ଓଡ଼ିଶା କେଲି ରସର୍କଲି ଜାମୁଡାଲି ସମ୍ବଲପୁରୀ ହେନ୍ତିକିନା ବହୁତଟେ ନାଚମାନ ଅଛେ ତା'ପରେ ଆହୁରୁ ବି ତ କେତେଟେ ଜିଲ୍ଲା ଅଛେ ରାଜ୍ୟ ଅଛେ ସବୁ ଜିଲ୍ଲାମାନଙ୍କର ସବୁ ସବୁ ରାଜ୍ୟମାନଙ୍କର ସବୁ ଜିଲ୍ଲାରେ ଭିନ୍ନ ଭିନ୍ନ ନାଚ ଶୈଳୀ ଫେନ୍ ଅଛେ ତ ସେସବୁ ଏତେ ମୁଗ୍ଧ କରିଦସି ଯେ ଅଲଗା ଦେଶର ଲୋକ ମାନ୍କେ ସେମାନେ ଆମର୍ ଦେଶକେ ଦେଖି ଆଇସନ୍ ଆମର୍ ଦେଶରେ ମଧ୍ୟ ପୁରା ପ୍ରସିଦ୍ଧ ନୃତ୍ୟଶିଳ୍ପୀ ମାନେ ଅଛନ୍ ତାଙ୍କ ନାଁ ମାନ୍ ତ ମୁଇଁ ଠିକ୍ସେ କହି ନାଇ ପାରା ବାକି ବହୁତ ନୃତ୍ୟଶିଳ୍ପୀ ଅଛନ୍ ଆମର୍ ଦେଶରେ